ଆପଣଙ୍କ ସଂସ୍କୃତିରେ ବିବାହ ସମାରୋହ କେତେ ଜାକଜମକରେ ହୁଏ ବିବାହ ସମାରର କେଉଁ ସବୁ ରୀତିନୀତି ଲୋକମାନେ ପାଳନ କରନ୍ତି ଆମ ଓଡ଼ିଶାରେ ବହୁତ ପ୍ରକାର ବାହାଘର ହୁଏ ଲୋକମାନେ ବାହାଘରରେ ଭୋଜି ଭାତ ବାଜା ସବୁ କରି ବାହା କରନ୍ତି ମେହେନ୍ଦି ସବୁ ଆଜିକାଲି ତ ମଡ଼୍ର୍ଣ୍ଣ ବାହା ହେଲାଣି ଲୋକମାନେ ଆଗରୁ ବହୁତ ଭଲ ବାହା କରୁଥିଲେ ଲୋକମାନେ ଝିଅ ଘରକୁ ଯାଇ ପୁରା ତାଙ୍କର ସଂସ୍କୃତିର ପୁରା ବାଜା ବାଜା ବଜେଇ ଆଣନ୍ତି ଝିଅଙ୍କୁ ଏବେ ବି ବହୁତ ପୁରା ମଡ଼୍ର୍ଣ୍ଣ ବାହାଘର ହେଉଛି ଆମର ଆଗର ପୁରା ବହୁତ ଭଲ ଥିଲା କିନ୍ତୁ ଏବେ ପୁରା ମଡ଼୍ର୍ଣ୍ଣ କରୁଛନ୍ତି ବାହାଘରଟା ଆଗ ଅପେକ୍ଷା ଏବେ ଟିକେ ଡେଭଲପ୍ ହେଇଛି କିନ୍ତୁ ଆଗର ଯେମିତି ବାହାଘର ହଉଥିଲା ଲୋକମାନେ ବହୁତ ବହୁତ ମଜା କରୁଥିଲେ ବାଇଦ ବଜା କରିକି ସବୁ ଝିଅକୁ ଆଣୁଥିଲେ ଭୋଜି ଭାତ ସବୁ ଲୋକମାନେ ବହୁତ ଖୁସି ହଉଥିଲେ ଏବେବି ସେମିତି ଚାଲିଛି ବାହାଘର ଏମିତି ଚାଲିଥିବ